ଆପଣ ଏଇନା ଆଉ ମୋର ଟିକିଏ ବୁଝିବାର ଥିଲା ଆପଣଙ୍କ ଦୋକାନରେ କ'ଣ କ'ଣ ମିଳେ ଆଉ କ'ଣ କ'ଣ ଟିକିଏ ଆପଣ ସବୁ କହିପାରିବେ କି କ'ଣ ମେନୁରେ ଅଛି କୁହନ୍ତୁ ତା'ର ପ୍ରାଇସ୍ ଟିକିଏ କୁହନ୍ତୁ ମୋର ଭେଜ୍ ଦରକାର ଆଉ ଭେଜ୍ର କେତେ କ'ଣ ପ୍ରାଇସ୍ ସବୁ ଆସୁଛି ରାଇସ୍ ବି ମିଳୁଛି ଆଉ କରି ବିଷୟରେ କ'ଣ କ'ଣ ସବୁ ମିଳୁଛି ଟିକିଏ କହିବେ ଆଉ ତା'ର ପ୍ରାଇସ୍ ସହିତ ବଟର୍ ପନିର୍ ବଟର୍ ମସଲା କେତେ କ'ଣ ଆସୁଛି ରେଟ୍

କେତେଟାରେ ଖୋଲୁଛି ହୋଟେଲ୍ ଆଉ ଭେଜ୍ ପ୍ଲେଟ୍ଟା କେତେ ଟଙ୍କା ଆସୁଛି ଆଉ ଯେତେବେଳେ ଗଲେ ସବୁବେଳେ ଆଭେଲେବୁଲ୍ ରହୁଛି ଆଉ ଥରେ ଟିକିଏ କହିବେ ଟାଇମିଂଟା କେଉଁ ଜାଗାରେ ହୋଟେଲ୍ଟା ଆଜ୍ଞା ଆଜ୍ଞା ଆପଣଙ୍କର ପଦ୍ମନାଡ଼ ତରକାରୀ ତିଆରି ହେଉଛି ତ ଆଉ କେତେରେ କେତେ ରେଟ୍ ଆସୁଛି ଏତେ ରେଟ୍ ଓହୋ ଥରେ ଖାଇବା ଆଉ ହଁ ଆଉ କ'ଣ କ'ଣ ସବୁ ମିଳୁଛି ପାଣି ବୋତଲ ସୁବିଧା ସବୁ ରହୁଛି ତ ପାଣିର ସୁବିଧା ଅଛି ଆଉ ବିଲ୍ ତ ଦେବେ ତ ଖାଇ ସାରିଲା ପରେ ଆଉ ୱେଟର୍ର ସବୁ ସୁବିଧା ଅଛି ତ ସେ ଟାଇମ୍ ଅନୁସାରେ ଦେଉଛନ୍ତି ତ ଅର୍ଡ଼ର୍ର କେତେ ସମୟ ପରେ ମିଲ୍ ଦିଆହେଉଛି ଏଇଟା ନର୍ମାଲ୍ ରେଷ୍ଟୁରାଣ୍ଟ୍ ନା ହୋଟେଲ୍ ୱିଥ୍ ରେଷ୍ଟୁରାଣ୍ଟ୍ ସେଇଠି ଦହି ପଖାଳ ବି ମିଳୁଛି ଆଜ୍ଞା ଆଜ୍ଞା ଆଉ ସେଇଠି ଗାଡ଼ି ଫାଡ଼ି ପାର୍କ୍ କରିବା ପାଇଁ ଅଛି ତ ଆଚ୍ଛା ମୁଁ ଦୁଇ ଦିନ ଭିତରେ ଯାଇକି ପହଞ୍ଚୁଛି ଆଉ ଫାଷ୍ଟ୍ ଫୁଡ଼୍ କିଛି ମିଳୁଛି ନା ଓହୋ ଆଉ ରୋଲ୍ ଆଉ ଚିକେନ୍ ଏଇ ସବୁର ମିଳୁଛି ସୁବିଧା ଓ କେ ଧନ୍ୟବାଦ